ସାଧାରଣତଃ ନାଚ ଓଡ଼ିଶା ନାଚ ୟୁଟ୍ୟୁବରେ ଆମେ ଦେଖୁ ଯେଉଁଟାକି ଟି ଭି ସୋରେ ଆଙ୍କରିଂ କରନ୍ତି ଆମର କିରଣ ଯୋଶୀ ବହୁତ ଭଲ ଲାଗେ ସେଗୁଡ଼ା ପାରମ୍ପରିକ ନୃତ୍ୟ ମଧ୍ୟ ବହୁତ ଭଲ ଲାଗେ